ଆପଣଙ୍କ ଗଛର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆପଣ କାହାଠାରୁ ପରାମର୍ଶ ନେଇଥାନ୍ତି ଆମେ ପ୍ରଥମତଃ ଗଛର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମ ଗାଁରେ କୃଷକ ସାଥି ଅଛନ୍ ତା ପାଖରୁ ବୁଝିକି ଆମେ କୃଷି ବିଭାଗକୁ ଯାଉ କୃଷି ବିଭାଗ ପାଖରୁ କିଏ ଗଛରେ କେମିତି ରୋଗ ହେଇଛି କେଠି ପୋକ ହେଇଛି ଇଏ ହେଇଛି କୃଷି ବିଭାଗକୁ ଡାକି ଦେଖା ବି ହୁଏ ସେମାନେ ଯାହା ସବୁ ଔଷଧ ଦିଅନ୍ତେ ତାକୁ ଆଣିକି ସ୍ପ୍ରେ କରା ହୁଏ ତା'ପରେ କର୍ମ କଲାବେଳେ କେମିତି କରାହବ କିସ କରା ହେଇକି ଇଏ ହବ ତାକୁ ମଧ୍ୟ ତାଙ୍କରି ପରାମର୍ଶ ଦ୍ୱାରା ହିଁ ହୁଏ କେମିତି ଥାର ଦେଇକି କାଟିକି ବାନ୍ଧା ହବ ସେଗା ବି ସେମାନେ ସବୁ ଦିଅନ୍ତି ବି ଦିଅନ୍ତି ସାର ଫାର ବି ତାଙ୍କର ଯେତିକି ଇଏ ସରକାର ଦ୍ୱାରା ଇଏସନ୍ ତାହା ଆମକୁ ଦିଅନ୍ତି ଏହିସବୁ କୃଷକମାନଙ୍କୁ ସେମାନେ ସାହାଯ୍ୟ ବି କରନ୍ତି କେତେବେଳେ ତାଙ୍କ ପାଖକୁ ମାଟି ବି ନେଇକି ଆମେ ପରୀକ୍ଷା କରୁ ତେଣୁ ଆମର ଏଠୁ ଟିକେ ଦୁରିଆ ହୁଏ ଆମକୁ ମାଟି ବୋହି ନେଇଥିବ କେତେବେଳେ ସେମାନେ ଆସିକି ମାଟି ନେଇଯାଆନ୍ତି